ଆମ ଖୋର୍ଦ୍ଧା ଜିଲ୍ଲାରେ କେତେକ ସ୍ଥାନରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପାଇଁ ବାର୍ଷିକ ଶିକ୍ଷା ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ର ସୁଯୋଗ ସୃଷ୍ଟି କରାଯାଇଛି ଏହା ଦ୍ଵାରା ସେମାନଙ୍କର ଗ୍ରହଣ କରିଥିବା ଜ୍ଞାନ ସ୍କୁଲ ଠାରୁ ଆଣି ପିଲାମାନଙ୍କ ପାଖରେ ସେମାନେ ପହଁଞ୍ଚାଉଛନ୍ତି ଏବଂ ପିଲାମାନଙ୍କ ମଧ୍ୟରେ ଗ୍ରୁପ କରି ସେଗୁଡ଼ିକୁ କିଭଳି ତାର ଅଭିବୃଦ୍ଧି କରାଯିବ ଏବଂ ତାର ପ୍ରାକ୍ଟିକାଲ ବ୍ୟବହାର କେମିତି କରାଯିବ ସେଥିପାଇଁ ଏହା ପିଲାମାନଙ୍କୁ ଗୋଟିଏ ସୁଯୋଗ ତେଣୁ ଏହାର ପରବର୍ତ୍ତୀ ସମୟରେ କିଭଳି ଏହାର ଅଧିକ ବିକାଶ ପାଇଁ ସମସ୍ତେ ଚିନ୍ତା କରିବେ ସେଥିପାଇଁ ମଧ୍ୟ ସମୟ ସମୟରେ ଏହାର କେତକ ପ୍ରୋଗ୍ରାମ ମଧ୍ୟ ଆମର ଜିଲ୍ଲା ସ୍ତରୀୟ ଡିଇଓ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ସିଏ ମଧ୍ୟ ଏଇ ଭଳି ସୁଯୋଗ ସବୁ ହାତକୁ ନେଇଥାନ୍ତି ଏବଂ ଆମର କେନ୍ଦ୍ର ସରକାରଙ୍କର କେତକ କାର୍ଯ୍ୟକ୍ରମ ମଧ୍ୟ ସ୍କୁଲ ପଏଣ୍ଟ ରେ କରାଯାଇଥାଏ ସେଗୁଡ଼ିକୁ ଠିକ୍ ସଠିକ ଭାବରେ ମୂଲ୍ୟାୟନ କରି ପିଲାମାନଙ୍କୁ ଯଥେଷ୍ଟ ଜ୍ଞାନ ଆହରଣ ଫଳରେ ତାଙ୍କୁ ବିଭିନ୍ନ ରୂପେ